ହଁ ଆମର୍ ପିଢ଼ି ଚାଷ୍ ବାଡ଼ି ଆମେ କରୁଛୁଁ ଆମର୍ ମା ବୁଆ ବି କରିଛନ୍ ଆମର୍ ମା ବୁଆର୍ ମା ବୁଆ ମାନେ ବି କରିଛନ୍ ଯେନ୍ତା କି ଆମର୍ ଅଜା ଆଈ ବି ସବ କରୁଛନ୍ ଏ ଚାଷ୍ ବାଡ଼ି ତ ହୋଉଛି ଆମର୍ ସବୁକିଛି ହେ ଆର୍ ଚାକିରୀ ନକିରି କରୁଛେଁ ବୋଲି କାଣା ଚାଷ୍ ବାଡ଼ିକେ ଛାଡ଼ିଦେମୁ ଚାଷ୍ ବାଡ଼ି ହଉଛେ ଆମର୍ ମେନ୍ ଟା ଏ ଯେନ୍ତା କି ଆମର୍ ଖାଦ୍ୟହେ ସେ ଆମକୁ ଖାଦ୍ୟ ଦୋଉଛେ ଆରୁ ଚାଷ୍ ବାଡ଼ିକେ ହିଁ ବେଶୀ ଲାଭ୍ ହୋଉଛି ହେତେ ଖର୍ଚ୍ଚ ନା ହେବାର୍ ଚାଷ୍ ବାଡ଼ି ବେଶୀ ହୋଉଛି ଆର୍ ମୋର୍ ପୁଅ କାଲ୍ କେ ଚାକିରୀ କଲେ ବି ମୁଇଁ ତାହାକେ ଚାଷ୍ କାରବାକେ ହିଁ ପଡ଼ବା ଚାଷ୍ ବାଡ଼ି ସେ କରବା ଚାଷ୍ ବାଡ଼ିକେ ଆମେ ନାଇଁ ଛାଡ଼ୁ ଆମର୍ ଆମର୍ ମା ମା ବୁଆ ଯେନ୍ତା କି ଗଲା ପିଢ଼ି କରିଛନ୍ ଆମେ କରିମୁ ଆଗକେ ଯେନ୍ ପିଢ଼ିଟା ଆଉଛି ସେମାନେ ବି ସେଇ ଚାଷ୍ ବାଡ଼ି କରବେ ଚାଷ୍ ବାଡ଼ି ହଉଛେ ଆମର୍ ବେଶୀ ଇମ୍ପୋର୍ଟାଣ୍ଟ୍ ନାଇ ସେଇ ଚାଷ୍ ବାଡ଼ିକେ ନେଇକରି ତ ଆମେ ଏତେଦିନ ଚଲିଆସୁଛୁଁ ଚାଷ୍ ବାଡ଼ି ଧାନ୍ ଚାଷ୍ ଯେନ୍ତାକି ହଉଛେ ଯେ ସେଟା ହୋଉଛି ଆମର୍ ଖାଦ୍ୟ ଏ ସକାଲ୍ ପାଇଲେ ଆମେ ଭାତ୍ ଯୁଡ଼େ ନାଇ ଖାଇଲେ ନାଇଁ ଚଲବାର୍ ବାକି ଜିନିଷ୍ ପଛେ ଇଏ କରୁଛୁଁ ଆରୁ ଚାଷ୍ ବାଡ଼ି ଯଦି ଛାଡ଼ମୁ ବୋଲେ ଆମର୍ ବହୁତ୍ କ୍ଷତି ହେଇଯିବା ଆମର୍ ଯାଇ ବି ଚାଷ୍ ବାଡ଼ି କିଏ ଚଲି ଚଲି ଆସିଛନ୍ ଆମର୍ ମା ବୁଆ ବି ଚଲି ଆସିଛନ୍ ଆମେ ବି ଚଲୁଚୁ ଆଉ କାଲକେ ଆମର୍ ପୁଅଝିଅ ବି ଚଲବେ ଅଲଗା କାମ୍ କଲେ ବି ଚାଷ୍ ବାଡ଼ି ହିଁ କରବେ ଚାଷ୍ ବାଡ଼ିକେ ଆମର୍ ନାଇଁ ଛାଡ଼ିପାରୁ କେବେବି ଏଥିର୍ ଲାଗି ମୁଁ ପରାମର୍ଶ ଦୋଉଛେ